ହ୍ୟାଲୋ ମୁଁ ବାଲିମେଳାରୁ ବାଲିମେଳା ସ୍କୁଲ୍ରୁ କହୁଥିଲି ଆପଣ ବୁକ୍ ଷ୍ଟୋର୍ ଭାଇ କହୁଥିଲେ କି ନାଁ ଆମ ସ୍କୁଲ୍ ପାଇଁ ବହି ଖାତା ପେନସିଲ୍ ଏହି ପିଲାମାନଙ୍କୁ ଯେଉଁ ଯେଉଁ ସବୁ ଦିଆ ହେଉଛି ସେହିସବୁ ଦରକାର ତ ସେଥିପାଇଁ ଫୋନ୍ କରିଥିଲି ମୁଁ ସବୁକିଛି ଏହି ଖାତା ବହି ଆଉ ପେନସିଲ୍ ରବର୍ ହଁ ସବୁ ପିଲାମାନଙ୍କ ପାଇଁ

ମୋତେ ସବୁ ଦରକାର ଯେ ହେଲେ ବହି କେଉଁ କ୍ଲାସ୍ ଯାଏ ଅଛି

ଆଉ ଖାତା କେଉଁ କେଉଁ ଖାତା ଅଛି ରୋଲିଂ ପେପର୍ ଅଛି କି

ଆଉ ଏ ପେନ୍ ପେନସିଲ୍ ଆଉ ଦଶମର ବହି ଦଶମ କ୍ଲାସ୍ର ମୁଁ ଏ ମୁଁ ଏ ଦଶମ ଯାଏ ନେବି ହେଲେ ସେ ପଚାଶ ହଁ ଚାଲିଶ ପଚାଶ ଜଣ ପିଲା ପିଲାମାନଙ୍କ ପାଇଁ ନେବି

ନାଇଁ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ହଁ ଅଛି କି ସେମିତି ଓହୋ ଆଉ କେମିତି କି ରେଟ୍ କେମିତି ପଡ଼ିବ

ତିରିଶ ହଜାର ଏତେ ଏ ଚାଲିଶ ପଚାଶ ଜଣ ହେବ ହଁ ହଁ ନେବି ଯେ ହେଲେ ଆପଣଙ୍କର ରେଟ୍ ଟିକେ ଅଧିକ ହେଇଯାଉଛି ଟିକେ କମ୍ କରନ୍ତୁ ହଉ ହେଲେ କେବେ ଆସିବେ କେ କେବେ ଆପଣ ଫ୍ରି ଥିବେ ସେହିଦିନ ମୁଁ ଆସିକି ସବୁ ଦେଖିକି ବୁଝିକି ନେବି ହେଲା ହେବ

ହଉ ମୋର ସ୍କୁଲ୍ରୁ ଧରିକି ଯିବି ପିଲାମାନଙ୍କୁ

ହଁ ହଉ